ଏ ଛୁଟି ଦେଇ ହେବନି ତାର ଆଗ ମାସରେ ପରୀକ୍ଷା ଅଛି ଆଉ ତାର ଏମିତି ଷ୍ଟାଣ୍ଡାର୍ଡ଼ ଲୋ ଅଛି ସିଏ ଏମିତି ଦେଇ ହେବନି ଛୁଟି ଦେଇ ହେବନି ସେଇ ଅନୁସାରେ ଭଲ ପାଠ ପଢ଼ା ନାହିଁ ନା ନା ଦେଇ ହେବନି ଆଗ ମାସରେ ତାର ପରୀକ୍ଷା ଅଛି ଆଉ ତାର ଏମିତି ବି ଷ୍ଟାଣ୍ଡାର୍ଡ଼ ଲୋ ଅଛି ସେ ସିନା ସ୍କୁଲ୍ ଆସିଲେ ଭଲ ପାଠ ପଢ଼ିଲେ ଆଉ ସେ ତାର ସବୁ ଇଏରେ ମାନେ ସବୁ ମାନେ ପାଠ ପଢ଼ାରେ ସେ ଆଗେଇ ପାରିବ ଛୁଟି ନେଇ ହେବନି ଆଗ ପିଲାର ଆଗ ପିଲାର ପାଠ ପଢ଼ା ପାଠ ପଢ଼ା ସରିଲେ ଆପଣ ଯୁଆଡ଼େ ଯିବେ ଏବେ ତାର ଷ୍ଟାଣ୍ଡାର୍ଡ଼ ଲୋ ଅଛି ପିଲାର ନା ସେ କେମିତି ଏବେ ଯେଉଁ ଛୁଟି ନେବେ ନାଇଁ ଛୁଟି ନେଇ ହେବନି ତାର ଆଗ ମାସରେ ଏକ୍ଜାମ୍ ଅଛି ଆଉ ତା ସେ ଏକ୍ଜାମ୍ ପରେ ଯୁଆଡ଼େ ଯିବେ ଆଉ ଆପଣ ପିଲାଙ୍କୁ ଛାଡ଼ିଛନ୍ତି ସ୍କୁଲ୍ ଯେ ସେ କିନ୍ତୁ ପାଠ ପଢ଼ିଲେ ହେଲା ସେ ପାଠ ପଢ଼ିବେନି ନା ତେଣୁ ଷ୍ଟାଣ୍ଡାର୍ଡ଼ ଲୋ ଅଛି ସେ ସିନା ସବୁଦିନ ସ୍କୁଲ୍ ଆସିଲେ ପାଠ ପଢ଼ିଲେ ତାର ଭଲ ପାଠ ହେବ ଏକ୍ଜାମରେ ଭଲ ମାର୍କ ରଖିବେ ହେଉ ହେଉ ମ୍ୟାଡ଼ାମ୍ ତୁମେ ଆସି ସ୍କୁଲରେ ଆସି ଦେଖା କର ସେ ସେ ବିଷୟରେ କଥାବାର୍ତ୍ତା ହେବା ଆଉ